ଫେସବୁକ୍ ଇନଷ୍ଟାଗ୍ରାମ୍ ଟୁଇଟର୍ରେ ମୋର ମୁଁ ଅପଡ଼େଟ୍ ସବୁବେଳେ କରେ ଅପଡ଼େଟ୍ କରେ କି ମୋ ବନ୍ଧୁବାନ୍ଧବ ତାଙ୍କର ବି ଅପଡ଼େଟ୍ ଅଛି ସମସ୍ତଙ୍କ କୌଣସି ଆଇ ଡ଼ି ଯଦି ମୁଁ ପାଉନି କି କାହାର ଆଡ଼୍ରେସ୍ ପାଉନି ସେମାନଙ୍କ ସାଙ୍ଗସାଥି ହେଲା ତାଙ୍କ ଫେସବୁକ୍ରୁ କି ଇନଷ୍ଟାଗ୍ରାମ୍ କିମ୍ବା ଟୁଇଟର୍ରୁ ତାଙ୍କ ଆଡ଼୍ରେସ୍ ପାଏ ଏସବୁ ଗୁଡ଼ିକ ସବୁ ସୋସିଆଲ୍ ମିଡ଼ିଆରେ ତ ଯେତେ ଭଲ ସେତେ ବି ଖରାପ କିନ୍ତୁ ମୁଁ ଭାବୁଛି ଭଲ ଏବେ ଆଜିକା ଡେଟ୍ରେ ସୋସିଆଲ୍ ମିଡ଼ିଆରେ ସବୁ ଜିନିଷ ସବୁ ଜିନିଷ କରିହବ ସାଧାରଣତଃ ବେପାର ଯଦି କରିବ ସୋସିଆଲ୍ ମିଡ଼ିଆରେ ତୁମେ ବି ଛାଡ଼ିପାରିବ ଇନଷ୍ଟାଗ୍ରାମ୍ ବି ଛାଡ଼ିପାରିବ ଫେସବୁକ୍ରେ ଛାଡ଼ିପାରିବ ଲୋକମାନେ ଦେଖିବେ ତମେ ଅପଡ଼େଟ୍ ଏବେ ଲୋକମାନେ ଆସିବେ

ଏସବୁ ଜିନିଷ ସବୁ ଭଲ ମୁଁ ଭାବୁଛି ଭଲ ବିଶ୍ୱସନୀୟ ବୋଲି ଭାବୁଛି ଖରାପ କିଛି ନାହିଁ